ମୁଁ ଦଶ ଦିନ ତଳେ ଗୋଟିଏ କୁର୍ତ୍ତୀ କିଣିଥିଲି କୁର୍ତ୍ତୀଟା କଟନର ଥିଲା ଏବଂ ଏହାର କପଡ଼ା ବହୁତ ପତଳା ଥିଲା କେତେ ଜଣ କହୁଥିଲେ କୁର୍ତ୍ତୀ ଭଲ ମାନୁଛି କିନ୍ତୁ କେତେଜଣ ପସନ୍ଦ କରୁନଥିଲେ କୁର୍ତ୍ତୀଟା କମ ଦାମର ଥିଲା ଏବଂ ଥରେ ସଫା କରି ସାରିଲା ପରେ ତାର ରଙ୍ଗ ଛାଡ଼ିଯାଇଥିଲା ଖରା ଦିନ ପାଇଁ ଭଲ ଥିଲା କିନ୍ତୁ ଅନ୍ୟ ଦିନ ଗୁଡ଼ାକ ପିନ୍ଧିବାରେ ଭଲ ଲାଗୁନଥିଲା ଏହା ବହୁତ ଦିନ ଯିବ ବୋଲି ମୁଁ ଆଶା କରୁଥିଲି କିନ୍ତୁ ଲାଗୁଛି ଏବେ ଦେଖିକି ବହୁତ ଦିନ ଯିବନି ଏହା ମନ୍ଦିର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ପିନ୍ଧିବା ପାଇଁ ଠିକ ଅଛି କିନ୍ତୁ ଅନ୍ୟ ଫଙ୍କସନ ଗୁଡ଼ାକରେ ପିନ୍ଧିବା ପାଇଁ ଏହା ଠିକ ନୁହେଁ ସବୁ ଡ୍ରେସଠାରୁ ଏହି ଡ୍ରେସ ପସନ୍ଦ ଆସୁଥିଲା ଏବେ କିନ୍ତୁ ସଫା କରିସାରିବା ପରେ ଏହି ଡ୍ରେସ ଆଉ ପସନ୍ଦ ଆସୁନାହିଁ